ମୋତେ ଛୋଟବେଳେ ପଶୁପକ୍ଷୀ ରଖିବାକୁ ବହୁତ ଭଲଲାଗେ ସେଥିପାଇଁ ଆମେ ଛୋଟବେଳୁ ଗାଈ ରଖିଥାଉ କୁକୁର ଏମିତି ବହୁତ ମାତ୍ରାରେ ପଶୁ ପକ୍ଷୀମାନେ ପ୍ରାଣୀଙ୍କୁ ରଖିଥାଉ ସେହି ଅନୁସାରେ ପଶୁଙ୍କର ଅଂଶରେ ତାଙ୍କର ଟୀକାକରଣ ଛଅ ମାସକୁ ଏମିତି କୁକୁରକୁ ଛଅ ମାସକୁ ଥରେ ଟୀକାକରଣ କରିଥାଉ ନହେଲେ ସେ ଲୋକଙ୍କୁ କାମୁଡ଼ିଲେ ତା'ର ବିଷ ହୋଇଥାଏ ଏବଂ ସେଥିରେ ଲୋକମାନଙ୍କୁ ବହୁତ କ୍ଷତି ହୋଇଥାଏ ସେଥିପାଇଁ ଲୋକମାନେ ଯାଇକିନା ସେଠି ଇଞ୍ଜେକ୍ସନ ବି ଦେଇଥାନ୍ତି କୁକୁର କାମୁଡ଼ିଲେ ବହୁତ ବିଷାକ୍ତ ହୋଇଥିବାରୁ ସେଥିପାଇଁ ମୁଁ ଛଅ ମାସରେ ତାଙ୍କୁ ଟୀକା ଦେଇଥାଉ ଏବଂ ସେଥି ଅନୁସାରେ ଗାଈ ଗାଈମାନଙ୍କୁ ମାନେ ଗାଈ ଯେଉଁଠି ରୁହନ୍ତି ତାଙ୍କ ଗୁହାଳ ଗୋବର ସବୁ ସଫା ହୋଇଥାଏ ଏବଂ ଗାଈମାନଙ୍କର ମାନେ ଗାଈଙ୍କ ଗୁହାଳେ ସବୁବେଳେ ଫିନାଇଲ ଓ ଏମିତି ବହୁତ ମାତ୍ରାରେ କିଛି ପଡ଼ିଥାଏ ଏବଂ ସେଥି ଅନୁସାରେ ଗାଈମାନଙ୍କୁ ମାନେ ଦିନକୁ ଦୁଇଥର ଲେଖା ଧୁଆଧୁଇ ଏବଂ ହୋଇଥାଏ ଏବଂ ଗାଈମାନଙ୍କୁ ଠିକ ଟାଇମ୍ରେ ଘାସଫାସ ବି ଦିଆ ହୋଇଥାଏ ଏବଂ ଗାଈ ଖାଇକି ହୃଷ୍ଟପୃଷ୍ଟ ହୋଇଥାଏ ଏବଂ ଗାଈ ସେଥି ଅନୁସାରେ ଗାଈ ଗାଈମାନଙ୍କୁ ସବୁବେଳେ ସଫା ରଖି ସଫାସୁତୁରା ଏମିତି ବହୁତ ମାତ୍ରାରେ ଗାଈଙ୍କୁ ରଖା ଯାଇଥାଏ ସେଥିପାଇଁ ସେଥିପାଇଁ ଗାଈ ଟଙ୍କା ଖର୍ଚ୍ଚ ହେଇଥାଏ ଗାଈମାନଙ୍କ ପାଇଁ ଦିନକୁ ଗାଈଙ୍କର ଖାଇବା ଖର୍ଚ୍ଚ ହୋଉଥିବ ହଜାରେ ସେଥି ଭିତରେ ବହୁତ ମାତ୍ରାରେ ଖର୍ଚ୍ଚ ହୋଇଥାଏ ସେଥି ଅନୁସାରେ ଗାଈମାନଙ୍କର ଖର୍ଚ୍ଚ ମାସକୁ ବର୍ଷକୁ ହୋଇଥାଏ ବର୍ଷକୁ ହୋଇଥାଏ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଥାଏ ବର୍ଷକୁ କିନ୍ତୁ ଗାଈଙ୍କର ବହୁତ ପ୍ରଫିଟ୍ ହୋଇଥାଏ ସେଥିପାଇଁ ଆମେ ସେଥିପାଇଁ ଗାଈମାନଙ୍କୁ ଏତେ ଖର୍ଚ୍ଚ କରିଥାଉ